ସାଧାରଣତଃ ବଗିଚା ଆମେ ଭୂମି ଉପରେ କରିଥାଉ ଯେଉଁଟାକି ତଳେ ତଳ ଜାଗାରେ ସୁବିଧା ହୁଏ କରିବା ପାଇଁ କିନ୍ତୁ ଏବେ ଆମେ ଛାତ ଉପରେ ମାଟି ପକେଇକି ଗୋଟେ କିଛି ରେ ବି କରୁଛୁ ସେଥିରେ ବିଭିନ୍ନ ପ୍ରକାର ଫସଲ ହେଉ କିମ୍ବା ଫୁଲଗଛ ହେଉ କିମ୍ବା ବିଭିନ୍ନ ପ୍ରକାର ଶୋ ଗଛ ଯେମିତି ସୁନ୍ଦର ଦେଖିବା ପାଇଁ ଆମେ କରୁ ନହେଲେ ନାଇଁ କଣ୍ଟେନର୍ ଯେମିତିକି ଆମର ଗୋଟେ ବଟଲ୍ରେ ବି ମନି ପ୍ଲାଣ୍ଟ୍ ଗଛ ଲଗାଯାଏ କୋ କୁଣ୍ଡରେ ବି କୌଣସି ବିଭିନ୍ନ ପ୍ରକାର ଫୁଲଗଛ କିମ୍ବା ଶୋ ଦେଖାଯାଉଥିବା ଗଛକୁ ଆମେ କରୁ ଲଗେଇଥାଉ ସେଗୁଡ଼ା ହେଉଛି କଣ୍ଟେନର୍ରେ କରୁ କଣ୍ଟେନର୍ରେ କଲେ ସେଟା ଯେଉଁଠି ଯେତେବେଳେ ଘରର ସିଢ଼ି ବି ରେ ରଖିକି ଆମେ ବି କରିବା ରଖିପାରିବା ସୁନ୍ଦର ଦେଖାଯାଉଥିବା ଜିନିଷ ମନି ପ୍ଲାଣ୍ଟ୍ ଗଛକୁ ଆମେ ଝରକା ଉପରେ ରଖିପାରିବା ଝରକା ଉପରେ ରଖିପାରିବା କିମ୍ବା ଘର ଭିତର ରହିବା ଡ୍ରଇଂ ରୁମ୍ରେ କୁଣ୍ଡରେ କୁଣ୍ଡ କଣ୍ଟେନର୍ରେ ବିଭିନ୍ନ ପ୍ରକାର ଡିଜାଇନ୍ର କୁଣ୍ଡରେ ଚାଇନା ମାଟି ହେଉ କିମ୍ବା ଖାଲି ମାଟିର ହେଉ କୁଣ୍ଡରେ ଆମେ ଗଛଗୁଡ଼ା ଲଗେଇକି ଘର ଭିତରେ ବି ରଖିପାରିବା ଆଉ ସେଇଗୁଡ଼ାକୁ ସେଇଗୁଡ଼ା ରହିଲେ ଘରଗୁଡ଼ା ବି ସବୁଜ ସବୁଜ ଦେଖାଯାଏ ଆଉ ଭଲ ତ ସୁନ୍ଦରତା ଦେଖାଯାଏ ଘରେ ବି ଗୋଟେ ଭଲ ବାତାବରଣଟେ ମିଳେ ପରିବେଶଟା ଶାନ୍ତି ଲାଗେ ସବୁଜ ସବୁଜ ଦେଖାଯାଏ ଆଉ ଭଲମ୍ବ ବଗିଚା ଛାତ ଉପରେ ମାଟି ବିଛେଇକି ଆମେ ବି ଏବେ ସବୁପ୍ରକାର ଫସଲ ଚା କରୁଛନ୍ତି ଯେମିତିକି କଖାରୁ ଗଛରୁ କଖାରୁ ଫଳୁଛି ଶାଗ ବି ଫସଲ ହେଉଛି ଲଙ୍କା ଫଳୁଚି ଏମିତି ବି କରାଯାଉଛି ନହେଲେ ନାଇଁ କୁଣ୍ଡ ଜରି ବ୍ୟା ପଲଥିନ୍ ବ୍ୟାଗ ଆଉ ମାଟିକୁଣ୍ଡ ଯେଉଁ ଟିଣ ଡ୍ରମ୍ରେ ଆମେ ଲଗେଇକି ଫସଲ କରୁଛୁ ସେଇଥିପାଇଁ ଏଗୁଡ଼ା ଏଇ ଅଭିଜ୍ଞତାରୁ ବି ଆମେ ବହୁତ କିଛି ଶିଖିପାରୁଛୁ କମ୍ ଜାଗାରେ ଆଉ ବେଶୀ କିଛି ବି ଫସଲ ହୋଇପାରୁଛି ଆଉ ତାକୁ ଭଲକି ବି ଆମେ ଯତ୍ନ ନେଇପାରୁଛୁ